ଆସିଥିଲି ଏପଟେ ମାର୍କେଟ୍ ଆସିଥିଲି ତ ଏପଟେ ଆସିଥିଲି ପରିବାପତ୍ର ହଁ ସେଇଥିପାଇଁ ହିଁ ଆସିଥିଲି ହଁ ଯିବି ଆହୁରି କ'ଣ କରିବା ମନ ଦୁଃଖରେ ହେଇକି ଅଛି ଆଉ କ'ଣ ପାଇଁ କହିଲେ ଆଉ କ'ଣ ଯେଉଁଟା କାମ କରୁଥିଲି ସେଇ ଚାକିରିଟା ବା ସାଲାରି କମ୍ ସାଲାରି ବଢ଼ାଉନାହାଁନ୍ତି ଦୁଇ ତିନି ବର୍ଷ ହେଲାଣି ବିଜାର ଲାଗୁଛି ସେଇଟା କାମ କରିବା ପାଇଁ ବି

ହଁ ହଉ ଦେଖିବା ତମେ ଟିକେ ସାହାଯ୍ୟ କରିବ ହଁ ହଉ ଠିକ୍ ଅଛି ତା'ହାଲେ କେଉଁଠୁ କ'ଣ ସାମାନ ଆଣିବି କେମିତି କ'ଣ କରିବି ତମେ ତ ଏତେ ଦିନ ହେଲା ବିଜ୍ନେସ କରୁଛ ମୋର ତ ସେତେ ଧ୍ୟାନ ନାହିଁ ତା'ପରେ ସେ ବିଷୟରେ ମୋର ଏତେ ନଲେଜ୍ ନାହିଁ ତମେ ମୋତେ କହିବ ଆଉ ଶିଖାଇବ ଟିକେ ଆଉ ହଁ ହଉ ଠିକ୍ ଅଛି ଘରେ ଆହୁରି କଣ ଏପଟେ ପରା ସାଲାରି ସବୁ ଟିକେ ପ୍ରୋବ୍ଲେମ୍ ଏଇ ଆଠ ନଅ ହଜାର ଟଙ୍କାରେ କ'ଣ ଘର ଚଳିବ ଆଉ ଚାକିରି ତ ଜାଣିଛ ଏବେ ଚାକିରି କଲା ପରେ ଯାହା ସେଇ ଦରମା ଆସିଥିବ ସେତିକିରେ କା ମାସ ପୁରିଲେ ସେତିକରେ ସବୁ ଦୋକାନ ବାକି ସେ ପିଲାମାନଙ୍କର ସବୁ ନିଜର ଖର୍ଚ୍ଚ ହେଇକି ଘର ଭଡ଼ା ହେଇକି ଅଣ୍ଟୁନି ପଇସା ହଁ ହଁ ହଉ ଠିକ୍ ଅଛି ଦେଖିବା ଆସିବା ଆହୁରି କିଛି କେଉଁଠୁ ପଇସାପତ୍ର ବି ଟିକେ ସାହାଯ୍ୟ କରିଥିବ ଏବେ କିଛି ନାହିଁ ହଁ ହେଲ୍ପ୍ ହଁ ହେଲେ ତମେ ପୁରୁଣା ଲୋକ ନା ମୁଁ ଟିକେ କିଛି ଜାଣିନି ନୂଆ ନୂଆ ଷ୍ଟାର୍ଟ୍ କରିବି ସେଥିପାଇଁ ଟିକେ ମୋତେ ପ୍ରୋବ୍ଲେମ୍ ହେବ ହେଲେ ବି ଆସିବି ମିଶିକି କରିବା ହଁ ସେମିତି ହିଁ କଲେ ହେବ ନୂଆ ନୂଆ ନା ସେଠି କିଛି ହଁ ଦେଇଦିଅ ସବୁଥିରୁ ଟିକେ ଟିକେ ଦେଇଦିଅ ହଁ ବେଶୀ ତ ମେମ୍ବର ନାହିଁ କମ୍ କମ୍ ଦେଇଦିଅ ନାହିଁ ନାହିଁ ଦେଇଦିଅ ନାହିଁ ସବୁ ଅଢ଼େଇ ଶହ ଲେଖାଏଁ ଦେଇଦିଅ ସବୁଥିରୁ ହଁ ଶାଗ ଦେଇ ଦିଅ ଦୁଇ ବିଡ଼ା ଆଉ ଟିକେ ବାଇଗଣ ଆଉ ଟମାଟୋ ଏତିକି ଦେଇଦିଅ ଆଉ କିଛି ଦିଅନି ପୋଟଳ କାହିଁ ରଖିନ ତ ହଉ ସେଇଟା ବି ଅଢ଼େଇ ଶହ ଦେଇଦିଅ ହଁ ସବୁ ଭଲ ଅଛନ୍ତି ହଉ ଠିକ୍ ଅଛି ଦିଅ